ମୁଁ ଖାଲି ସମୟରେ କ'ଣ କରେ ମାନେ ମୁଁ ମାନେ ମୋର ଖାଲି ସମୟରେ ମୁଁ ମୋ ହିସାବରେ ମାନେ ମୁଁ ମୋବାଇଲ୍ ଦେଖେ ତାପରେ ଟିକେ ସମୟ ବହି ପଢ଼େ କି ଭାଇମାନଙ୍କ ସହିତ ବସିକି ଟିକେ ମୌଜ ମସ୍ତି ମାନେ ନାଟକ ଇଏ କରେ ତାପରେ ସେମିତି ତ ଦିନ କାଟିଛେ ମାନେ ରେ ମାନେ ମୁଁ ସବୁକିଛି କରେ ମୋତେ ଯୋଉଟା ଯେଉଁ ସମୟରେ ଭଲ ଲାଗେ ମୁଁ ସେଟା ମାନେ ସବୁ ସେଇ ସମୟରେ ସେଇଟା କରେ ରେ ମନୋରଞ୍ଜନ ମାନେ ମନୋରଞ୍ଜନ ପାଇଁ ମାନେ ମୁଁ ଟିକେ ବାହାରେ ଟିକେ ଯାଏ ବୁଲିବା ଥଣ୍ଡା ପବନ ଦେହକୁ ଟିକେ ପ୍ରକୃତିର ଥଣ୍ଡା ପବନ ଦେହକୁ ଟିକେ ବାଜିଲେ ମାନେ ଭଲ ଲାଗେ ସେମିତି ହିସାବରେ ମୁଁ ଟିକେ ବୁଲି ଆସେ ମନୋରଞ୍ଜନ ଖାଲି ଟାଇମ୍ରେ ମୁଁ ସେମିତି ଆକା କରେ ମୋତେ ଭଲ ଲାଗେ